ମୋ' ସଫଳତାର ଗର୍ବ ଏହିକି ଯେ ମୁଁ ମେଟ୍ରିକରେ ବହୁତ ଭଲ ନମ୍ବର ରଖି ଫାଷ୍ଟ ହୋଇଥିଲି ଆଉ ଘରେ ବି ସମସ୍ତେ ବହୁତ ଖୁସି ଥିଲେ ଏହି ବହୁତ ଗାଇଡ଼ କରୁଥିଲେ ମୋତେ ପିଲାବେଳୁ ଭଲ ପାଠ ପଢ଼ିବା ପାଇଁ ଆଉ ସେହି ଉପରେ ହିଁ ମୋତେ ଧ୍ୟାନ ଦେଉଥିଲେ ମୁଁ ବି ଭଲ ହୋଇଥିଲି କିନ୍ତୁ ସ୍ଵଭାବ ଦୁର୍ବଳ ଯୋଗୁ ମୁଁ ଆଗକୁ ଯାଇ ପାରିନି କିନ୍ତୁ ମୋର ନିଜ ଟ୍ୟାଲେଣ୍ଟ ବଳରେ ମୁଁ କିଛି କରିଛି ଯାହା କି ସିଲା ସିଲି ଶିଖିଚି ଆଉ ଡିଜାଇନ କରିକି ବ୍ଳାଉଜ ଡ୍ରେସ୍ ସବୁ ସିଲେଇକି ବାହାରକୁ ବିକୁଛି ସେମାନେ ବି ବହୁତ ଖୁସିରେ ନିଅନ୍ତି ଯାହାକି ସୁନ୍ଦର ସୁନ୍ଦର ସିଲେଇ କରୁଥିବାରୁ ମୋ'ର ଏହି ଦକ୍ଷତାକୁ ସେମାନେ ପ୍ରଶଂସା କରୁଛନ୍ତି ଆଉ ମୋତେ ବି ଗର୍ବ ଅନୁଭବ କରୁଛି ମୁଁ ଯେ ମୁଁ ଏତେ ମାନେ ଆଗକୁ ଯାଇ ପାରିଛି ଆହୁରି ବି ଆଗକୁ ଯିବାକୁ ଚାହୁଁଛି